ଗୁର୍ ଲୋକ ଏବେ ଚାଷ କର୍ବାର୍ଲେ ମନି କର୍ବାର୍ ଯାହାର ଜମିିନ ଅଛି ସେମାନେ ଭାବୁଛନ୍ ଯେ ଆମର୍ ଜମିନ ଥାଇଥି ଆମେ କାହିଁ ଚାଷନ କର୍ମୁ ଯଦି ବି ଆମେ ଚାଷ ନି କର୍ମୁ ବଲେ ଭୋକେ ମରିଯିମୁ ଅଲଗା ଲୋକମାନେ ଚାକିରୀ କରୁଛନ୍ ଯେ ସେମାନେ ସିନା ନିଜର୍ ପେଟ୍ ପୋଷି ପାରୁଛନ୍ ଆମେ ଚାଷ ନାଇଁ କଲେ ନାଇଁ ଚଲୁ ଚାଷ ଆମେ କରଲେ ନିଜର ପରିବାରକେ ପୁଷମୁ ଆଉ ଚାଷ କଲେ କିଛି ପଇସା ରଖିପାରମୁ ଆଉ ଘର ଚଲେଇ ପାର୍ମୁ ଆମର୍ ଜମିତିହେ ତେ ଆମେ ଚାଷ୍ ନାଇଁ କଲେ କି ହେଲା ଚାଷ୍ କରି କରି ଆମେ ନିଜର କୁଟୁମ୍ବକେ ପୁଷି ପାରୁଛୁଁ କିଛି ଖାଇ ପାରୁଛୁଁ କିଛି ପଇସା ରଖିପାରୁଛୁଁ ଆଉ ଚାଷ୍ କରିକରି ଲୋକେ ବିକି କରି ଆଉ ଆଉଜଣଙ୍କ ଲୋକର୍ ପେଟ ପାଲି ପାରୁଛୁଁ ସେମାନେ ଆମନୁ ଆମେ ଚାଷ କଲେ ସେମାନେ ଆମନ ଘିନୀ କରି ସେମାନଙ୍କର ପରିବାରକେ ପୋଷି ପାରୁଛନ୍ ଆଉ ସେମାନଙ୍କର ପେଟ ପୁ ପାରୁଛେ ଆମେ ଯଦି ବି ଚାଷ୍ ନାଇଁ କଲୁ ଚାଷୀମାନେ ଯଦି ଚାଷ୍ ନାଇଁ କଲେ ବେଲେ ଆଉ ଲୋକର ଭୋକେ ମରିଯିବେ ଯଦି ବି ଆମେ ଯେନ୍ ଚାଷ କରୁଛୁଁ ଆମେ ବିକି ଯାଉଛୁଁ ଲୋକ୍ ଘିନୁଛନ୍ ଆଉ ସେମାନଙ୍କର ଘରର ଖାଉଛନ୍ ପେଟ୍ ପାଲୁଛନ୍ ଆମେ ବି କିଛି ପଇସା କମଉଛୁଁ ଆଉ ସେ ଚାଷ କଲା ବେଲେ ଆମର୍ ବି ଘର କିଛି ପଇସା କମେଇ ପାରୁଛୁଁ ନିଜର ଘରର ପେଟ ପୋଷି ପାରୁଛୁଁ କିଛି ଖାଇ ପାରୁଛୁଁ ଆଉ ଆଉ ବି କିଛି କାମ କରିପାରୁଛୁ ଆମେ ଚାଷ୍ କଲେ ଆମର୍ ପରିବେଶ କେ ବି ସୁରକ୍ଷା ଦେଉଛେ ଆଉ ଆମେ ଯଦି ଚାଷ୍ ନ କଲୁ ବେଲେ ଆଉ ବାକି ଲୋକ୍ କହ କାଣା ଘିିନିକିରି ଖାଇବେ ଆମେ ଯେନ୍ ଚାଷ୍ମାନେ କରୁଛୁଁ ଲୋକ୍ ଘିନିକରି ସେମାନେ ନିଜର ପରିବାରକେ ଖାଇବାର୍ ଲାଗି ଦେଉଛନ୍ ଆମେ ଚାଷ୍ ଜମି ରଖିଛୁଁ ଆଉ ଚାଷ୍ କରୁଛୁଁ କିଛି ପଇସା କମଉଛୁଁ ଆଉ ନିଜର ପରିବାରକେ ବି ପୁଷୁଛୁଁ ଆଉ ନିଜେ ବି ଖୋଉଛୁଁ